ମୁଁ ଗୋଟେ ମିଟିଂରେ ଯାଇଥିଲି ଓ ସେହି ମିଟିଂରେ ଯିବା ପରେ ବହୁତ ଲୋକମାନଙ୍କ ସହିତ ଗୋଟିଏ ଭିଡ଼ିଓ ବନାଇ ଥିଲି ସେହି ଭିଡ଼ିଓରେ ସମସ୍ତଙ୍କର କଥା ସବୁ ଚଳନ କିମ୍ବା କୌଣସି କାର୍ଯ୍ୟକାରିତା ସେଇଠି ମୁଁ ଭିଡ଼ିଓ କରିଥିଲି ଓ ମୋର ଗୋଟିଏ ସାଙ୍ଗ ସେଇଠି ପହଞ୍ଚି ନଥିଲା କାରଣ ତାଙ୍କର ଗୋଟିଏ ଏମର୍ଜେନ୍ସି ଥିବାରୁ ସିଏ ସେହି ମିଟିଂରେ ପହଞ୍ଚିନ ଥିବାରୁ ତା'କୁ ମୁଁ କନଫରେନ୍ସ ଆପ୍ସ ଦ୍ୱାରା ଭିଡ଼ିଓ କଲ୍ କରିଥିଲି ଏବଂ ମୁଁ ତା'କୁ ସବୁ ଦୂରରେ ଥାଇ ମଧ୍ୟ ତା'ର ସହିତ ଯୋଗାଯୋଗ ସଂଯୋଗ କରିପାରିଥିଲି ଓ ତା'କୁ ମିଟିଂର ସବୁ କଥାବାର୍ତ୍ତା ବି ଶୁଣାଇ ପାରିଥିଲି ଏହି ବିଷୟଟି ମୋତେ ବହୁତ ପସନ୍ଦ ଲାଗିଲା ମୋର ଏହି ମିଟିଂର କନଫରେନ୍ସ ଆପ୍ ମୋତେ ବହୁତ ପସନ୍ଦ ହେଇଥିଲା